ଆମେ ମାଛ ଧରିବାକୁ ବହୁତ ଭଲ ପାଉ ସେଥିପାଇଁ ଆମ ଗାଁରେ ଏକ ପୋଖରୀ ଅଛି ସେ ପୋଖରୀକୁ ଆମେ କିଛି ଲୋକଙ୍କୁ ଲିଜ ଦେଇ ଦଉ ଆଉ ସେଥିରେ ସେମାନେ ମାଛ ଆଣିକି ଜାଆଁଳ ଆଣିକି ଛାଡ଼ନ୍ତି ସିଏ ଦେ ତାକୁ ତାପରେ ଆଣିକି ଦାନା ପକନ୍ତି ସେ ମାଛ ଧିରେ ଧିରେ ବଢ଼େ ବଢ଼ିଲା ପରେ ଆମେ ଜାଲୁଆଙ୍କୁ ଡାକିକିନି ଦେ ଜାଲ ପକଉ ପକେଇକିନି ସେ ମାଛକୁ ବିକ୍ରି କରୁ ଆଉ ତାପରେ ଜା ଜାଲୁଆ ମାଛ ଧରି ସାରିଲା ପରେ ଆମେ କିଛି ଦିନ ପରେ ଦେଶ ମରା ସେ ଯା ଗଡ଼ିଆ ପୋଖରୀକୁ କରୁ ଦେଶ ମରା କଲା ପରେ ଲୋକ ଭଉତ ଲୋକ ଆମ ଗାଁ ସାରା ଲୋକ ସବୁ ଜାଲ ନେଇକି କିଏ ଫିଙ୍ଗା ଜାଲ କିଏ ବାଉଁଶ ଜାଲ କିଏ କେତେ ମଶୁରୀ ଜାଲ କିଏ କେତେ ଲୋକ ଜାଲ ନେଇକି ସବୁ ଦେଶ ମରା କରନ୍ତି ଆଉ ସେଥିରେ ସେ ଲୋକ ଘୋ ଘା ହେଇକି ଗୀତ ଗାଇକି ନାଚିକି ସବୁ ମାଛ ଯେମିତି ଆଣିବା କଥା ଧରିକି ଆଣନ୍ତି ଆଉ ସେଥିରେ ସେମାନେ ନିଅନ୍ତି